ମାଛ ଅଛିକି କଣ ପୋହଳା ମାଛ ମାଗୁର ମାଛ କେତେ ଲେଖାଁ ପୋହଳା ରେଟ୍ କେତେ ଲେଖାଁ ଅଛି ଆଉ କିଛି କମିବନି ଠିକ୍ ଦୁଇଶହ ନା ସାହିକି ଆସିଲେ କମ୍ ରେଟ୍ ଏ ମାଗୁର କେତେ ଲେଖାଁ ଅଛି ଅଁ ହଁ ଆଉ ଚିଙ୍ଗୁଡ଼ି

ସଜ ନା ବରଫ ଦିଆ ଫ୍ରେଶ୍ ଅଛି ତ ଆ କାହିଁ ଦେଖିଆ ଦେଖିଆ ଦେଖେଇଲ ତିନି କିଏ କେମିତି ସଜଟା ନା ବରଫଟା ଦେଖିବା ଟିକିଏ ଅଁ ହଁ ଆ ଟିକିଏ ନେବା ଦୁଇ କେଜି ହେବ ନେବା ଟିକିଏ ରେଟ୍ କମେଇକି ପକ

ହଉ ଦିଅ ଦିଅ ଆହିଁରୁ ଦୁଇ କେଜି ପୋହଳା ଦୁଇ କେଜି ଦିଅ ମାଗୁର କେଜିଟେ ଦିଅ ହଉ ନେବା ଦେଖିଆ ଯଦି ଭଲ ହେଇଛି ହେଲେ ଏଠି ଏକା ତମ ଦୋକାନରେ ଆସି ସବୁବେଳେ ନେବି ହଁ ପଇସା କେତେ ହେଲା ତମର ମାଗୁର କେଜିଟେ ଆଉ ପୋହଳା ଦୁଇ କିଲୋ କେତେ ହେଲା କୁହ ଆଉ ରୋହି ରୋହି ଯାକ ଦେଖେଇଲ ସଜ ଅଛି ଅଁ ହଁ କେତେ ଲେଖାଁ କିଲୋ ସବୁତ ତମର ଖାଲି ବେଶୀ ରେଟ୍ ଆଉ ଅଁ ହଁ ଆଉ ଏ ଚୁନାମାଛ କେତେ ଲେଖାଁ ଚୁନାମାଛ କେତେ ଲେଖାଁ ଅଛି

ହଁ ଆହିଁରୁ ଅଢ଼େଇଶହ ଦେଇଦିଅ ଚୁନାମାଛ ଆଉ ରୋହି ଭାକୁର ଅଧକିଲେ ଦିଅ ଆଉ ଭାକୁର ଭାକୁର ଅଛି କେତେ ଲେଖାଁ କିଲୋ ସବୁ ସାହିକି ଆଇଲେ ଆମର କମ୍ ରେଟ୍ ତମର ଏଇଠି ବେଶୀ ରେଟ୍ ସଜମାଛ ବଜାରକୁ ଆସିବା କଥା ସିନା ଦୋକାନକୁ ନହେଲେ ସାହିକି ଆସିଲେ ସବୁ ହଁ ହଁ ସାହିକି ଆଇଲେ ସବୁ ବରଫ ଦିଆ ଏକା ଯେ ହଁ ହଉ ଟିକିଏ ନେଇଦିଅ ଯଦି ଗୋଟେଥର ନ ଭଲ ହେଲେ ଆଉଥରେ ସବୁବେଳେ ତମ ଦୋକାନଙ୍କୁ ଆମେ ଆସିବା ଆଉ

ଅଁ ହଁ ଏତିକି ହେଲା ଦିଅ ସବୁ ବାନ୍ଧିଦିଅ କେତେ ଟଙ୍କା ହେଲା କୁହ ଇଏ ଅଢ଼େଇଶହ ପଚାଶ ଟଙ୍କା ଆଉ ତାହିଁରୁ ଭାକୁର କିଲେ ହଉ ଚଞ୍ଚଳ ବାନ୍ଧିଦିଅ ଟିକିଏ ନା ଏତିକି ଆଗ ନାଇ ଆଉ କଙ୍କଡ଼ା ଦିଅନି ଏତିକି ଯାହା ହେଲାଣି ଥାଉ ଆଉଥରେ ଆସିଲେ ନେବା ଆଉ ଭଲ ମାଛ ବୋଲି ତ ନେଲେ ଆଉଥରେ ଆସିଲେ ନେବା ଆଉ ଦେଖିକି ଦିଅ ମୋତେ ପୋହଳାଟା ଆଉ ମାଗୁରଟା ଏକା ଟିକିଏ ଇଚ୍ଛା ତ ଦେଖିଆ ହଁ ଏଟା ଭଲ ଥିଲେ ନେବା ଆସିକି ତମ ଦୋକାନରୁ ଏକା ଏ ପଇସା ନିଅ ଦିଅ କେତେ ଟଙ୍କା ହେଲା କି